ମୁଁ ଆମ ବାଡ଼ିରେ ବହୁତ ପ୍ରକାର ଗଛ ଲଗାଇଛି ଯଥା ବାଇଗଣ ଭେଣ୍ଡି ବିଲାତି ଆଳୁ ଛଚିନ୍ଦ୍ରା ଫୁଲକୋବି ବନ୍ଧାକୋବି ଓଲକୋବି କଞ୍ଚାଲଙ୍କା ଧନିଆପତ୍ର ଭେଣ୍ଡି ବାଇଗଣ ବୋଇତାଳୁ କଖାରୁ ନାଡ଼କା ଅମୃତଭଣ୍ଡା ଲାଉ ପୋଇ କଲରା ପରିବା ପରିବା ଶାଗ ମଧ୍ୟ ଲଗାଇ ଲଗାଇଛି କଳମ କୋଶଳା ହଉ ଶାଗ ଗଛ ମଧ୍ୟ ବହୁତ ଲଗାହେଇଛି ତାହାର ଯତ୍ନ ମଧ୍ୟ ନିଆଯାଏ ସାର ଖତ ପାଣି ସବୁ ଦିଆଯାଏ ତା ମଧ୍ୟରୁ ଫୁଲ ଗଛ ମଧ୍ୟ ଲଗାଇଛି ଟଗର ଗେଣ୍ଡୁ ମନ୍ଦାର ମନ୍ଦାର କାଗେଜି ଫୁଲ ସୂର୍ଯ୍ୟମୁଖୀ ଏସବୁ ଫୁଲ ଗଛ ଲଗାହେଇଛି ଫଳ ଗଛ ମଧ୍ୟ ଲଗାହେଇଛି ଆମ୍ବ ପଣସ ଲିଚୁ ଡାଳିମ୍ବ ସେଓ ଅଙ୍ଗୁର ଏତିକି ମଧ୍ୟ ଲଗାଯାଇଛି ଏହାର ଯତ୍ନ ମଧ୍ୟ ନିଆଯାଏ